ଆଜ୍ଞା ନମସ୍କାର ହଁ ସାର୍ କଲ୍ କରା ହେଇଥିଲା ସାର୍ ମୋ ଡ୍ରାଇଭିଂ ଲାଇସେନ୍ସ ଥିଲା ବୋଧେ ହଜି ଯାଇଛି ସାର୍ ମୁଁ ଡ୍ରାଇଭିଂ ଲାଇସେନ୍ସ ବନେଇଥିଲି ସାର୍ ମୁଁ ସାର୍ ମୋତେ ଦୁଇ ଦିନ ଟାଇମ୍ ଦିଅନ୍ତୁ ମୁଁ ଲାଇସେନ୍ସ୍ ଦେଇ ଦେବି ସାର୍ କାଢ଼ିକି ମୋର ଥିଲା ହଜି ଯାଇଛି ଦୁଇ ହଜାର ଟଙ୍କା ସାର୍ ସାର୍ ଲାଇସେନ୍ସ୍ ପାଇଁ ଦୁଇ ହଜାର ଟଙ୍କା ସାର୍ ଆଜ୍ଞା ଆଉ ଯଦି ମୁଁ ଲାଇସେନ୍ସ କାଢ଼ିବି ତା'ହେଲେ ହେବ ଆଜ୍ଞା

ହଁ ମୁଁ ଜାଣିଛି ମୁଁ ଜାଣିଛି କିନ୍ତୁ ହଜି ଯାଇଥିଲା ତ ସେଥିପାଇଁ ସେଦିନ ନେଇକି ଯାଇ ନଥିଲି କାଢ଼ିନି ଆଉ ପାଖକୁ ଯାଉଥିଲି ତ ସେଥିପାଇଁ ଯାଇକି ପଳାଇ ଆସିଲି ଭାବୁଥିଲି ଆଜ୍ଞା ହଉ ଆଜ୍ଞା ମୁଁ ଲାଇସେନ୍ସ କାଢ଼ି ଦେବି ଆଉ ଜୋରିମାନା ବି ଦେଇ ଦେବି ମୋତେ ପୋଲିସ୍ ଷ୍ଟେସନ୍କୁ ଯିବାକୁ ପଡ଼ିବ ହଉ ଠିକ୍ ଅଛି ଆଜ୍ଞା ହଉ ରହୁଛି ଆଜ୍ଞା